ମୁଁ ରୋଷେଇ କରିବାକୁ ବହୁତ ଭଲପାଏ ଆଉ ମୁଁ ଯେଉଁ ପଟେ ଗଲେ ବି ମୁଁ ନିଜେ ରୋଷେଇ କରି ଖାଇବାକୁ ମୋତେ ବହୁତ ପସନ୍ଦ ଲାଗେ ମୁଁ ବାହାରକୁ ଗଲେ ମୁଁ ନିଜେ ରୋଷେଇ କରେ ଆଉ ମୁଁ ଯଦି କାମଧନ୍ଦା ଯାଇଛି କିଛି ଘରକୁ ଫେରେ ଘରେ ଯଦି କେହି ନାହିଁ ତା'ହେଲେ ନିଜେ ବି ରୋଷେଇ କରେ ଯଦି ମା' ଥିବ ମା' ରୋଷେଇ କରୁଥିଲେ ମା' ପାଖକୁ ଯିବି ଆଉ ନିଜେ ମୁଁ ମା'କୁ କହିବି ଦିଅ ମୁଁ ନିଜେ ରୋଷେଇ କରିବି ଆଉ ମାେ'ର ହାତରନ୍ଧା ବି ସେମାନଙ୍କୁ କିଛି ଭଲ ଲାଗେ ମୁଁ ବି ଭଲ ଭଲ ଆଇଟମ ତିଆରି କରିବି ଯାହାଫଳରେ କି ମୋ'ର ସାଙ୍ଗସାଥି ଆସିକି ଘରେ ଖାଇପିଇକି ବହୁତ ଖୁସିରେ ବି ଯାଇଛନ୍ତି ଆଉ ମା' କହିବ ଏମିତିକା ରୋଷେଇ ମୁଁ କେବେ ଦେଖିନି ପୁଅ ତୁ ଝିଅ ହୋଇଥିଲେ ଭଲ ହୋଇଥାନ୍ତା ତୁ ପୁଅ ହୋଇକି ମତେ ଆଜି ରୋଷେଇ କରିକି ଦେଉଛୁ ବୋଲି ତାଙ୍କେ ବି ବହୁତ ଖୁସି ବାପା ମା' ବି ବହୁତ ଖୁସି ସବୁବେଳେ ମତେ ରୋଷେଇ କରିବାକୁ ବହୁତ ପ୍ରିୟ ଲାଗେ ମୋ'ର ପ୍ରିୟ ଜିନିଷ ହେଲା ରୋଷେଇ କରିବା କାମ ଗଲେ ବି ମୁଁ ନିଜେ ରୋଷେଇ କରିକି ନିଏ ନିଜେ ମୁଁ ଟିଫିନ କରେ ନିଜେ ଆଇଟମ କରିକି ମୁଁ ଧରିକି ଯାଇ ନିଜେ ଖାଏ ମୋ' ସାଙ୍ଗସାଥିମାନଙ୍କୁ ବି ମୁଁ ଯେତେବେଳେ ଫ୍ରିରେ ଥିବି ଘରକୁ ଡାକିକି ମୁଁ ନିଜେ ରୋଷେଇ କରିକି ସେମାନଙ୍କୁ ବି କିଛି ଅନ୍ନ କରି ସେମାନଙ୍କୁ ଖାଇବା ପିଇବାକୁ ଦିଏ ମା' ବି ଯେତେବେଳେ ଦେହ ଖରାପ ହୁଏ କି ମା' ଯେତେବେଳେ ବେମାର ପଡ଼ନ୍ତି କି ବାପା ନ ଥାନ୍ତି କି ମୁଁ ଘରେ କିଏ ନଥାନ୍ତି ସବୁବେଳ ପାଇଁ ସେ ରୋଷେଇ ଘରେ ମୁଁ ନିଜେ ବି ଯାଇକି ରୋଷେଇ କରିକି ନିଜେ ମୁଁ ଖାଇବାକୁ ନିଜେ ପସନ୍ଦ କରେ